ମୋର ମୁଖ୍ୟତଃ ଅନେକ ସମୟରେ ଅନେକ ପ୍ରକାରର ଅନଲାଇନ ମୀଟିଂଗ୍ ରହିଥାଏ ଯାହା ଅନେକ ବୈଠକରେ ଯୋଗ ଦେବା ପାଇଁ ଏବଂ ଦୂର ସ୍ଥାନକୁ ନ ଯାଇକରି ନିଜ ସଂଯୋଗ କରିବାକୁ ଭିଡ଼ିଓ କନଫରେନସ୍ ଦ୍ୱାରା କୌଣସି ଏକ ଆପ ମଧ୍ୟ ମୁଁ ବ୍ୟବହାର କରୁଛି ଯାହାକି ଜୁମ୍ ବା ଗୁଗଲ୍ ମିଟ୍ ମଧ୍ୟ ରହିଅଛି ଯାହା ଅନେକ ସୁବିଧା ପ୍ରାପ୍ତ ଆମ ମାନଙ୍କୁ ଦେଉଅଛି କାରଣ ଆଜିକା ଦିନରେ ଦୂର ସ୍ଥାନକୁ ନଯାଇକରି ନିଜ ଘରେ ମଧ୍ୟ ରହିକରି କୌଣସି ଏକ ଭିଡ଼ିଓ କନଫରେନସ୍ କିମ୍ବା କୌଣସି ଏକ ମୀଟିଂଗ୍ ଆଟେଣ୍ଡ୍ କରିବା ସହଜ ହଉଛି ଏହା ଜରିଆରେ ଅନେକ ପ୍ରକାର ସୁବିଧା ମଧ୍ୟ ହଉଛି ଯାହାକି ନିଜ ଡିସଟାନସ୍ରୁ ମଧ୍ୟ ଆମେ ବଞ୍ଚିିତ ହଉଛୁ

ତା' ଭିତରୁ ଶିଖିପାରୁଛୁ କିମ୍ବା ଅନେକ ସମୟରେ ଏହା ନା ପସନ୍ଦ ମଧ୍ୟ ହେଉଛି କାରଣ ସେଥିରେ ଫିଜିକାଲ ଆକ୍ଟିଭିଟି ହବାର ଚାନସେନସ୍ ମଧ୍ୟ କମ୍ ହୋଇଥାଏ